ସ୍କୁଲ୍ରେ ପାଠ ପଢ଼ୁଥିଲା ବେଳେ ବିଭିନ୍ନ ବିଷୟ ସହିତ ଚିତ୍ରାଙ୍କନ ଗୋଟିଏ ବିଷୟ ଥାଏ ମୁଁ ପାଠ ପଢ଼ିବା ସହିତ ଚିତ୍ରାଙ୍କନ କରିବାକୁ ଭଲଲାଗେ ତେଣୁ ମୁଁ କିଛି କର୍ମଶାଳାରେ ଭାଗ ନେଇଛି ଚିତ୍ରାଙ୍କନ ଆଙ୍କିବା ଦ୍ଵାରା ସାବାସୀ ମିଳେ ଏବଂ ଏହି ଚିତ୍ରାଙ୍କନ ଆଙ୍କି ଜଣେ ବ୍ୟକ୍ତି ବ୍ୟବସାୟ କରି ପେଟ ପୋଷି ପାରିବ